ଆଜିକାଲି ଯୌତୁକ ଏକ ବ୍ୟାଧି ହେଇଗଲାଣି ବିନା ଯୌତୁକରେ ଲୋକ ବାହା ହୋଇ ପାରୁନାହାଁନ୍ତି ଯେଉଁମାନେ ଗରିବ ଅଛନ୍ତି ସେମାନଙ୍କ ଝିଅ ବାହା ହେଇପାରୁନି ଯୌତୁକରେ ଲୋକମାନେ ଟିଭି ଫ୍ରିଜ୍ ଏସି କୁଲର୍ ୱାସିଂ ମେସିନ୍ ଫିଲଟର୍ କୁଲର୍ ଫ୍ୟାନ୍ ମୋବାଇଲ୍ ଖଟ ଇତ୍ୟାଦି ଭିନ୍ନ ଭିନ୍ନ ବହୁତ ପ୍ରକାର ଜିନିଷ ଦେଇଥାନ୍ତି ଯୌତୁକ ରୂପରେ ଆଜି ତାଛଡ଼ା କିଛି ଜଣ ଟଙ୍କା ସୁନା ଇତ୍ୟାଦି ଅଳଙ୍କାର ଇତ୍ୟାଦି ଦାମି ଜିନିଷ ମଧ୍ୟ ଦେଇଥାନ୍ତି ଆଜିକାଲି ବିନା ଯୌତୁକରେ ବାହାହେଲେ ଝିଅମାନଙ୍କୁ ପୋଡ଼ି ଦେଉଛନ୍ତି ପୋଡ଼ିଦେଇକି ମାରିଦେଉଛନ୍ତି ଏହା ଆମ ସମାଜର ଗୋଟେ କଳଙ୍କ ଆମେ ଚେଷ୍ଟା କରିବା କି ଯୌତୁକକୁ କିପରି ବନ୍ଦ କରିବା ଓ ଯେଉଁମାନେ ଯୌତୁକ ମାଗୁଛନ୍ତି ତାଙ୍କୁ ଚେଷ୍ଟା ବୁଝାଇବାକୁ ଚେଷ୍ଟା କରିବାକି ସେମାନେ ଯୌତୁକ ନ ମାଗନ୍ତୁ